ଲକଡ଼ାଉନ୍ ଟାଇମ୍ରେ ଘରେ ବସିଥିଲି କୁଆଡ଼େ କିଛି ଯିବାର ନଥିଲା ପିଲା ମାନେ ବି କୁଆଡ଼େ ଯାଉ ନଥିଲେ ହଜବ୍ୟାଣ୍ଡ ବି କୁଆଡ଼େ ଯାଉ ନଥିଲେ ସିଏ ନୂଆ ନୂଆ ଆଇଟମ୍ କରିବାକୁ ମନ ହେଉଥିଲା ସେଥିପାଇଁ ପ୍ରଥମେ ବିରିୟାନି କରିଥିଲି ବିରିୟାନି ମୁଁ ପ୍ରଥମେ ୟୁଟୁବରୁ ଦେଖିକି ମୁଁ ବିରିୟାନି କଲି ପ୍ରଥମେ ବିରିୟାନି ଚାଉଳକୁ ଭିଜେଇଦେଲି ତାକୁ ଭିଜେଇ ଦେଇକି ତାକୁ ଗରମ ପାଣି କଲି ଗରମ ପାଣିରେ ସେ ଚାଉଳକୁ ପକାଇଲି ସେଥିରେ ଟିକେ ଲେମ୍ବୁ ଚିପୁଡ଼ି ଦେଲି ଟିକିଏ ଲୁଣ ଚିପୁଡ଼ି ଦେଲି ସେ ଭାତଟା ଠିକ୍ ହୋଇଆସିଲା ବେଳକୁ ତାକୁ ଛାଣି ଦେଇକି ଥୋଇଦେଲି ତାପରେ ଚିକେନ୍ ମାଂସ ଆଣିଲି ମାଂସ ତାକୁ ପିଆଜ କାଟିଲି ତେଲ ପକେଇକି ପିଆଜ ପକେଇଲି ପିଆଜ ପକେଇକି ସେମତି ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ପକେଇଲି ତାପରେ ମସଲା ପକେଇଲି ମସଲା କଷିକି ତାକୁ ମାଂସ କୁ କଷିଲି କଷିକି ତାକୁ ଥୋଇଲି ତାପରେ ବିରିୟାନି ବିରିୟାନି ଭାତ ଯେଉଁ କରିଥିଲି ତାପରେ ତାକୁ ଆଣିଲି ପ୍ରଥମେ ଗୋଟିଏ ଡିସ୍ରେ ଆଗେ ତେଲ ଟିକିଏ ପକେଇଦେଲି ତାପରେ ସେ ବିରିୟାନି ଭାତକୁ ଦେଇଦେଲି ତାଉପରେ ଫେର ମାଂସକୁ ଦେଇଦେଲି ତାପରେ ଫେର ଭାତ ଦେଇଦେଲି ଫେର ମାଂସ ଦେଇଦେଲି ଫେର ଭାତ ଦେଲି ମାଂସ ଦେଲି ବିରିୟାନିଟା କଲି ତାପରେ ସେକେଣ୍ଡରେ ଗୋଟିଏ କଲି ଗୋଟିଏ ପିଠା ସୁଜି କାକରା ସୁଜି କାକରା ମୁଁ ଶିଖି ନଥିଲି ମୋ ବୋଉକୁ ପଚାରିକି ସୁଜିକାକରା ବୋଉ କେମତି ସୁଜିକାକରା ହୁଏ ସେ ବୋଉ କହିଲା ଆଗେ ପାଣି ବସେଇବୁ ସୁ ପାଣି ଫୁଟି ଆସିଲା ବେଳେ ତାକୁ ସୁଜିକି ପକାଇବୁ ସୁଜିକି ଘାଣ୍ଟିବୁ ସୁଜି ଘାଣ୍ଟି ସୁଜି ଚିନି ଏକାଠି ମିଶେଇକି ପକାଇବୁ ତାକୁ ଘାଣ୍ଟି ଘାଣ୍ଟି ଘାଣ୍ଟି ତାକୁ ପୁରା ଜନ୍ତଣି ତିଆରି କରିବୁ ସେ ଜନ୍ତଣି ହୋଇ ସରିଲା ପରେ ନଡ଼ିଆ କୋରିକି ତାକୁ ପୁର କରିବୁ ଚିନି ପକାଇକି ତାକୁ ପୁର କରିବୁ ତା ପରେ ନଡ଼ିଆ ସେଇ ପିଠାକୁ ଚକଟିକି ତାକୁ ଗୋଲ ଗୋଲ କରିକି ସେଇ ନଡ଼ିଆ ପୁରକୁ ସେଥିରେ ପୁରେଇକି ତାପରେ ତେଲ କଡ଼େଇ ବସେଇକି ତାକୁ ଗରମ ହେଲେ ତେଲ ତାକୁ ଛାଣିବୁ ଏହିପରିକା ତାକୁ ସୁଜି କାକରା କରିଥିଲି ତାପରେ ମଣ୍ଡାପିଠା ବି କରିଥିଲି ମଣ୍ଡା ସେମିତି ଚାଉଳ ପାଣି ଗରମ କରିକି ଚାଉଳ ଚୁରିକି ରଖିଥିଲି ଚୁନା କରିକି ତାକୁ ଚାଉଳ ପାଣି ଫୁଟିଲା ଠାରୁ ଚାଉଳ ପକେଇକି ସେମିତି ଘାଣ୍ଟି ଘାଣ୍ଟି ଘାଣ୍ଟି ତାକୁ ଯନ୍ତଣି ତିଆରି କରିଥିଲି ଯନ୍ତଣି ତିଆରି କରିକି ତାକୁ ରଖିକି ନଡ଼ିଆ ତାକୁ ନଡ଼ିଆ ଆଉ ଚିନି ପୁର କରିକି ତାକୁ ଭାଜିକି ରଖିଥିଲି ସେ ଯନ୍ତଣି ସେମିତି ଗୋଲ ଗୋଲ କରିକି ମଝିରେ ଖାଲ କରିକି ପୁରେଇକି ସେ ମଣ୍ଡାପିଠା ତିଆରି କଲି ପାଣି ଗରମ କରିକି ସେ ମଣ୍ଡାପିଠାକୁ ଛାଡ଼ିଲି ସେ ମଣ୍ଡାପିଠା ତାପରେ ସେ ଯେମିତି ଉପରକୁ ଉଠିଲା ଜାଣିଲି ଯେ ସିଝିଲା ବୋଉ କହିଦେଇଥିଲା ଏମିତି ସିଝିବ ବୋଲି ସେଇଟା ସିଝିଲା ବୋଲି ଜାଣିଲି ସେଇଟାକୁ କାଢ଼ିଲି ତାପରେ ସେଇଠି ବି ମୁଁ ମଣ୍ଡାପିଠା ଶିଖିଗଲି